ସେୟାର ମାର୍କେଟ ରେ ଅତ୍ୟଧିକ ଜିନିଷ ବିକ୍ରୀ ହେଉଛି ମାନେ ଗୋଟେ ଜିନିଷ କୁ ସେୟାର କରି ଯେ ତୁ ଏତିକି କରି ବିକ୍ରୀ କରିବୁ ମୁଁ ଏତିକି ବିକ୍ରି କରିବି ଏଇ ରେଟ୍ ରେ ବିକ୍ରୀ କରିବି ତୁ ଏଇ ରେଟ୍ ରେ ବିକ୍ରୀ କରିବୁ ଯାହା ଦ୍ଵାରା ସେୟାର ମାର୍କେଟ ରେ ଅଧିକ ଉନ୍ନତି ହେବାରେ ଲାଗୁଛି ଏବଂ ବଜାରରେ ମଧ୍ୟ ଗୋଟିଏ ଜିନିଷ କୁ କମ୍ ଦରରେ ନ ବିକ୍ରୀ କରି ଯଦି ଜିନିଷ ଟିର ଦାମ୍ କମ୍ ଥିବ ତାହଲେ ତାକୁ ଅଧିକ ଦର କରି ବିକ୍ରୀ କରୁଛନ୍ତି ସେଥିପାଇଁ ଏହାର ଚାହିଦା ଅଧିକ ଆସୁଛି